ଅଞ୍ଚଳରେ ସ୍ଥାନୀୟ କୃଷକମାନଙ୍କୁ ସମର୍ଥନ କରିବା ପାଇଁ ବିଭିନ୍ନ ପ୍ରକାର ଅନୁଷ୍ଠାନ ଯେପରି କୃଷି ଆମ ବ୍ଲକରେ ଅଛି ଯିଏକି କୃଷି ବିଭାଗ ଆମ ବ୍ଲକରେ ଅଛି ସେମାନେ କ'ଣ କରନ୍ତି ଉନ୍ନତଧରଣର ବିହନ ଓ ଉନ୍ନତଧରଣର ସାର ଆଉ ଉନ୍ନତଧରଣର ଯେଉଁ କୀଟନାଶକ ଓ ଔଷଧ ଆଉ ବିଭିନ୍ନ ପ୍ରକାର ଚାରା ମଧ୍ୟ କୃଷକମାନଙ୍କୁ ଯୋଗାଇ ଦିଅନ୍ତୁ ତାପରେ ସେମାନଙ୍କୁ ମଝିରେ ମଝିରେ ବୁଲେଇବାକୁ ନିଅନ୍ତି ଯିଏକି ସେମାନେ ଯେଉଁ ଜାଗାକୁ ଯିବେ ସେଠାରେ କେମିତି ସେମାନେ ଉନ୍ନତଧରଣର ଫସଲ କରୁଛନ୍ତି କ'ଣ କଲେ ସେମାନେ ଅଧିକ ହଳ ପାଇବେ କ'ଣ କଲେ ରୋଗରୁ ଫସଲକୁ ରୋଗରୁ ଫସଲକୁ ରୋଗରୁ ମୁକ୍ତ କରିବେ ଏସବୁ ବିଷୟରେ ସେମାନେ ଯାଇ ସେଠି ଦେଖନ୍ତି